ମୁଁ ଦୁନିଆଁର ସବୁ ଜାଗାକୁ ଯାଇପାରିବି ମୋତେ ଆମ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ସେଇଠିକି ଯିବାକୁ ଇଚ୍ଛା ଅଛି କାରଣ ସବୁଠାରୁ ବଡ଼ ଠାକୁର ହେଉଛନ୍ତି ଜଗନ୍ନାଥ ଠାକୁର ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ଗୋଟିଏ ଧାମ ଏହି ଜାଗାକୁ ଗଲେ ତୁମେ ଯେତେ ପାପ କରିଥାଅ କି ନାହିଁ ସେହି ସବୁର କ୍ଷମା ମିଳିଥାଏ ସେଥିପାଇଁ ମୋତେ ଯିବାକୁ ଇଚ୍ଛା ଅଛି